ହଁ ମୁଁ ଛୁଆମାନଙ୍କୁ ବହୁତ କବିତା ଶୁଣେଇଛି ସେମାନେ ମାନେ ମୋ ପାଖରୁ କବିତା ଶୁଣିବା ପାଇଁ ବହୁତ ଭଲ ପାଆନ୍ତି ମାନେ କାହିଁକିନା ମୁଁ ଟିକେ ଏଣ୍ଟର୍ଟେର୍ମେଣ୍ଟ୍ କରିକି ସେ କବିତାମାନଙ୍କୁ କହୁଥିଲି ସେମାନେ ବହୁତ ଭଲ ଭଲ ସେମାନେ ବସି ଶାନ୍ତ ଭାବରେ ବସିକି ସେମାନେ କବିତା ଶୁଣୁଥିଲେ ମାନେ ମୁଁ ଟିକେ ସେ କବିତରେ ବାଘ ଭାଲୁ ତା'ପରେ ଟିକେ ଏଣ୍ଟର୍ଟେର୍ମେଣ୍ଟ୍ ତା ତା ଭିତରେ ସେ କବିତା ଭିତରେ ଆଡ଼୍ କରିଥିଲି ସେମାନେ ସେଇଥିରୁ ସେଇଥିପାଇଁ ସେମାନେ ବହୁତ ଭଲ ସେମାନେ ଶୁଣୁଥିଲେ ତା'ପରେ ସବୁଦିନ ସେମିତି ଆସୁଥିଲେ ସେ କବିତା ଶୁଣିବା ପାଇଁ ଆଉ ସେମାନେ ସେ ସେଇଥିପାଇଁ ସେମାନେ ସେ କବିତା ମୋ ପାାଖରୁ କବିତା ଶୁଣିବା ପାଇଁ ସେମାନେ ବହୁତ ଭଲ ପାଆନ୍ତି